ମୋର ପ୍ରିୟ ମାଛ ହେଉଛି ରୋହି ମାଛ ମୋତେ ସେ ମାଛକୁ ଖାଇବା ପାଇଁ ବହୁତ ଭଲ ଲାଗେ ଲୋକମାନେ ସାଧାରଣତଃ ରୋହି ମାଛ ଭାକୁର ମିର୍କାଲି କାରପିଲିଶ ବୁଦ ଖାଇବାକୁ ପସନ୍ଦ କରନ୍ତି